ଆଗକାଳରେ ପୁରୁଣା ଯୁଗରେ ଆଗେ ପ୍ରିଣ୍ଟ ମିଡ଼ିଆ ଥିଲା କିନ୍ତୁ ବର୍ତ୍ତମାନ ଟି ଭି ଆସିଯାଇଛି ଆଗରୁ ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଟି ଭି ଥିଲା ସେଠରେ ସମସ୍ତ ଜିନିଷ କଳା ଧଳା ଦେଖାଯାଉଥିଲା କିନ୍ତୁ ବର୍ତ୍ତମାନ କଲରିଂ ଟି ଭି ଦ୍ୱାରା ସମସ୍ତ ଭିଡ଼ିଓ କଲରଫୁଲ ଦେଖାଯାଉଛି ଏହା ବ୍ୟତୀତ ବିଭିନ୍ନ ସୋସିଆଲ ମିଡ଼ିଆ ଅଛି ଯେମିତିକି ଫେସବୁକ୍ ୟୁଟ୍ୟୁବ୍ ଟେଲିଗ୍ରାମ୍ ଇନଷ୍ଟାଗ୍ରାମ୍ ଇତ୍ୟାଦି ଯାହାଫଳରେ ଆମେ ସେଠାରେ ଯେମିତି ଭିଡ଼ିଓ ଚାହିଁବା ଦେଖିପାରିବା ଯେଉଁ ପ୍ରକାର ଯେଉଁ ଇମୋସନର ଭିଡ଼ିଓ ଚାହିଁବା ଆମେ ଦେଖିପାରିବା ଯେତେବେଲେ ଯାହାର ଯେଉଁ ମନୋଭାବ ଥାଏ ଯେ ଯାହା ଚିନ୍ତା କରିଥାଏ ସେହିପରି ଭିଡ଼ିଓ ଆସିଯାଇଥାଏ ସେଥିପାଇଁ ଆମେ ବହୁତ ମନୋରଞ୍ଜନ କରିଥାଉ ଏବଂ ଦୁଃଖ ସମୟରେ ସେହି ଦୁଃଖ ଭରା ଭିଡ଼ିଓ ଦେଖି ସେଥିରୁ ଖୁସି ପାଇଥାଉ ତ କେତେବେଳେ ମନୋରଞ୍ଜନ ଭିଡ଼ିଓ ଦେଖି ଆନନ୍ଦିତ ମଧ୍ୟ ହୋଇଥାଉ